ଓଡ଼ିଶାର ସବୁ ଜାଗାରେ ପ୍ରାୟ ସମସ୍ତେ କ୍ରୀଡ଼ାକୁ ନିଜର ଗୋଟେ ଗୋଟେ ମାନେ ଶରୀରକୁ ସୁସ୍ଥ ରଖିବା ପାଇଁ କ୍ରୀଡ଼ାର ନିହାତି ଆବଶ୍ୟକ ରହିଚି ଯେଉଁଟାକି ଏବେ ସରକାର ତା ଉପରେ ଧ୍ୟାନ ଦେଉଛନ୍ତି ତ ମାନସିକ ହଉ ଶାରୀରିକ ହଉ ଯାହା ବି ମାନେ ଅସୁବିଧା ଦେହର ଅଛି ତମେ ଯଦି ପାଞ୍ଚ ଦଶ ମିନିଟ୍ ଖେଳି ଦେଲ କି ଅଧ ଘଣ୍ଟା ଖେଳି ଦେଲ ତ ସେସବୁ ଜିନିଷ ଦୂର ହେଇଯାଏ ତ ଏଠି ଏବେ ଆଗରୁ ଲୋକମାନେ ସମର୍ଥନ କରୁନଥିଲେ ଯେ ହଁ କ'ଣ ଖେଳୁଛୁ ଯା ଆ କରେ ତା କରେ କିନ୍ତୁ ଲୋକ ପରେ ଜାଣିଲେ ଯେ କି ହଁ ଯେ ଦଶ ପନ୍ଦର ମିନିଟ୍ ଖେଳିଦେଲେ କି କ'ଣ ଟିକେ ଏକ୍ସରସାଇଜ୍ କରିଲେ ଦେହ ଭଲ ରୁହ ତ ଏବେ ସମସ୍ତେ ପ୍ରାୟ ସମର୍ଥନ କରୁଛନ୍ତି ଏବଂ ଯାହା ବି ଏଥରକ ଏଥରକ ଆମ ଏ କେନ୍ଦୁଝରରେ ଡିଷ୍ଟ୍ରିକ୍ଟ ଲେବୁଲ୍ କ୍ରିକେଟ୍ ମ୍ୟାଚ୍ ହେଇଥିଲା ଫୁଟବଲ ହେଇଥିଲା ଖୋ ଖୋ ବି ହେଇଥିଲା ଯାହାକି ଖେଳ ଆଡ଼କୁ ସମସ୍ତଙ୍କୁ ଆକୃଷ୍ଟ କରିବ ଏବଂ ଯାହା ବି ଯେଉଁମାନଙ୍କ ଭିତରେ ଯୋଗ୍ୟତା ଲୁଚି ରହିଛି ଯୋଗ୍ୟତା ଯେମିତି ସମସ୍ତଙ୍କ ଆଗକୁ ବାହାରି ପାରିବ ଆଉ